ହ୍ୟାଲୋ ଫ୍ଲିପ କାର୍ଟ ସର୍ଭିସ୍ରୁ କହୁଥିଲେ କି ମୁଁ ସୋନାଲି ସୁପ୍ରଭା ମୋର ଗୋଟେ ଅର୍ଡ଼ର୍ ମୁଁ ଗୋଟେ ଚଷମା ଅର୍ଡ଼ର୍ କରିଥିଲି ସେ ଏପର୍ଯ୍ୟନ୍ତ ମୋ ପାଖରେ ଡେଲିଭରି ହେଇନି କିନ୍ତୁ ଡେଲିଭରି ଷ୍ଟାଟସ୍ ମୁଁ ଯେତେବେଳେ ଚେକ୍ କରିଲି ଏବେ ତ ସେଇଟା ଦେଖାଉଛି କି ଡେଲିଭରି ହେଇସାରିଛିି ବୋଲି କିନ୍ତୁ ଏପର୍ଯ୍ୟନ୍ତ ମୋ ପାଖରେ ଡେଲିଭରି ହେଇନି ସେ ଜିନିଷ ତ ଆପଣ କିଛି ମୋତେ ସମାଧାନ ଦିଅନ୍ତୁ କି ମୁଁ ସେ ଜିନିଷଟି ମୋ ଟାଇମ୍ରେ ମୁଁ ମୋ ପାଖରେ ପହଞ୍ଚିଯାଉ କାରଣ ସେ ଜିନିଷର ବହୁତ ଦରକାର ମୋ ପାଖରେ ଅଛି ତ ଆପଣ ଟିକେ ମୋତେ ହେଲ୍ପ କରନ୍ତୁ ଓ ବହୁତ ଜଲ୍ଦି ଆପଣ ଟିକେ ହେଲ୍ପ କଲେ ଭଲ ଲାଗିବ କାରଣ ଆମେ